ମୁଁ ଜାଣିଥିବା ରାଜନୈତିକ ନେତା ଅନେକ ଅଛନ୍ତି କିନ୍ତୁ ମୋର ପ୍ରିୟ ନେତା ହେଉଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସେ ଷୋହଳ ଅକ୍ଟୋବର ଉଣେଇଶହ ଛୟାଳିଶରେ ଇଂରେଜ ଶାସନ ସମୟରେ ସେ ଜନ୍ମ ଗ୍ରହଣ କରିଥିଲେ ବିଜୁ ପଟ୍ଟନାୟକ ତାଙ୍କର ବାପା ଥିଲେ ତାଙ୍କର ମୃତ୍ୟୁ ପରେ ସେ ରାଜନୈତିକ ଭବିଷ୍ୟତରେ ଅଂଶଗ୍ରହଣ କରିଥିଲେ ଯାହା ଫଳରେ ସେ ଓଡ଼ିଶାରେ ତେଇଶ ବର୍ଷ ହୋଇଗଲାଣି ସେ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ସେ ଓଡ଼ିଶାର ଅଞ୍ଚଳରେ ବିଭିନ୍ନ ଯୋଜନାମାନ କରିଛନ୍ତି ତାଙ୍କର ଆଞ୍ଚଳିକ ଦଳ ହେଉଛି ବିଜେଡ଼ି ଆଉ ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା ମଧ୍ୟ କରିଛନ୍ତି ସେ ମିଶନ ଶକ୍ତି ସାହାଯ୍ୟରେ ମହିଳାମାନଙ୍କୁ ଆଗକୁ ବଢ଼ିବାକୁ ସାହାଯ୍ୟ କରିଛନ୍ତି ଏବଂ ଗରିବ ଲୋକ କିପରି ସାହାଯ୍ୟ ପାଇବ ତା ପାଇଁ ବିଭିନ୍ନ ଯୋଜନା କରିଛନ୍ତି ସେ ଯୋଜନା ଗୁଡ଼ିକ ହେଲା ମୋ ଘର କାଳିଆ ଯୋଜନା ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଉ ଚାଉଳ ମଧ୍ୟ ମାଗଣାରେ ଦେଉଛନ୍ତି ଏହିଭଳି ଗରିବ ଲୋକଙ୍କୁ ସେ ସାହାଯ୍ୟ କରୁଛନ୍ତି ତା ଫଳରେ ସେ ପ୍ରିୟ ନେତା ଭାବେ ଘରେ ଘରେ ଓଡ଼ିଶାରେ ପରିଚିତ ଅଟନ୍ତି